ହଁ ବହୁତ ଭଲ ଲାଗୁଛି ଥଣ୍ଡା ଲାଗୁଛି ତ କିନ୍ତୁ ମର୍ଣ୍ଣିଂ ୱାକ୍ରେ ଆସିଲେ ବହୁତ ଭଲ ଲାଗୁଛି ହଁ ମର୍ଣ୍ଣିଂ ୱାକ୍ରୁ ଆସିଲେ ଗୋଡ଼ ହାତ ଷ୍ଟ୍ରଙ୍ଗ ରହୁଛି ଏକ୍ସରସାଇଜ୍ ହେଇ ଆଗୁଆ କଲେ ଆମେ ବହୁତ ତମ ସୁଭଦ୍ରା ପଇସା ସୁଭଦ୍ରା ପଇସା ମତେ ମିଳିନାହିଁ ଆଉ ନାଇଁ ଏତ ବି ଜେ ପି ସରକାର ଆସିକିରି ଯାହାକୁ ଦେଲା ଦେଲା ଯାହାକୁ ଦେଲାନି ଦେଲାନି କିଛି ଲୋକର ଆସିଲା କିଛି ଲୋକର ଆସିଲାନି ବି ଜେ ପି ସରକାର ଆସିକିରି ସବୁକିଛି ଗଡ଼ବଡ଼ କରିଦେଲା ଓ ବି ଜେ ଡ଼ି ଥିଲା ବହୁତ ଭଲ ଥିଲା ବି ଜେ ପି ଆସିକିରି ବହୁତ ଖରାପ ହେଇଗଲା ସବୁ ରେଟ୍ ବଢ଼େଇ ଦେଲା ଯାହାକୁ ଦେବା କଥା ଦେଇଦେଲା ସମସ୍ତଙ୍କଠୁ ଲୁଟି ନଉଛି ରାସନ କାର୍ଡ଼୍ ହେଲେ ପରା କରେଇ ଦେଇନାହାଁନ୍ତି କହୁଛନ୍ତି କରେଇବେ କରେଇବେ କିନ୍ତୁ କରେଇ ଦଉନାହାଁନ୍ତି ଏମିତି କହି କହିକି ତ ହେଇଟି ପାଞ୍ଚ ଦଶ ବର୍ଷ ହେଇଗଲାଣି କିନ୍ତୁ କରେଇ ଦଉନାହାଁନ୍ତି